ଆମ ଓଡ଼ିଆ ସଂସ୍କୃତି ଅତି ପୁରାତନ ଏବଂ ଅନ୍ୟନ ଅଟେ ଏହାର ବୈଶିଷ୍ଟ ମଧ୍ୟ ଭିନ୍ନ ଓ ଓଡ଼ିଆ ସଂସ୍କୃତି ଅନୁସାରେ ଆମର ପାରମ୍ପରିକ ପୋଷାକ ଶୈଳୀ ମଧ୍ୟ ଭିନ୍ନ ଅଟେ ଆମେମାନେ ସାଧାରଣତଃ ଶାଢ଼ୀ ଧୋତି ପାଇଜାମା ଗାମୁଛା ଏବଂ ପ୍ୟାଣ୍ଟ ସାର୍ଟ ପିନ୍ଧିଥାଉ ଆମେ ଯଦି ଆଦିବାସୀ ବହୁଳ ଅଞ୍ଚଳକୁ ଯିବା ତେବେ ଦେଖିଥାଉ କି ସେଠାକାର ଲୋକମାନେ ପୋଷାକ ପରିଚ୍ଛନ୍ନ ମଧ୍ୟ ତାଙ୍କର ଭିନ୍ନ ଅଟେ ସେଠାକାର ଆଦିବାସୀ ମହିଳାମାନେ ଅଧିକାଂଶ ଶାଢ଼ୀ ସହିତ ଫୁଲର ଗଜରା ମଧ୍ୟ ମୁଣ୍ଡରେ ମାରିଥାନ୍ତି ଏବଂ ଆଦିବାସୀ ପୁରୁଷମାନେ ଧୋତି ଗାମୁଛା ପରିଧାନ କରିଥାନ୍ତି